ଆମ ଅଞ୍ଚଳରେ ବଲଦେବଜୀ ମନ୍ଦିର ଅଛି ଇଏ ବହୁତ ପୁରାତନ ମନ୍ଦିର ଆଉ ଏଠି ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ଏଠି ପୂଜା ପାଉଥିବାରୁ ସେଥିପାଇଁ ବହୁତ ପ୍ରସିଦ୍ଧ ବଳଦେବଜୀଙ୍କ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଭୋଗ ରସାବଳୀ ଆଉ ବହୁତ ଐତିହାସିକ ସ୍ଥାନର ସ୍ଥାନରୁ ଆସନ୍ତି ଲୋକମାନେ ଭ୍ରମଣ କରିବା ପାଇଁ ଯେହେତୁ ବଳଭଦ୍ର ଅଛନ୍ତି ବୋଲି ବହୁତ ଭଲ ଲାଗେ ସେ ଜାଗା